ମଣିଷ ମାତ୍ରକେ ସମସ୍ତଙ୍କର କିଛି ଗୋଟେ ବ୍ୟକ୍ତିଗତ ଲକ୍ଷ୍ୟ କିମ୍ବା ଆକାଂକ୍ଷା ରହିଥାଏ ଯେଉଁଗୁଡ଼ିକ ପୂରଣ କରିବାକୁ ସେମାନେ ସବୁବେଳେ ଚେଷ୍ଟା କରିଥାନ୍ତି କିଏ ଚାକିରି କରିବା ପାଇଁ ସ୍ୱପ୍ନ ଦେଖେ ତ କିଏ ପାଇଲଟ୍ ହେବା ପାଇଁ କିଏ ଡାକ୍ତର ହେବା ପାଇଁ ପୁଣି କିଏ ଶିକ୍ଷକ ହେବା ପାଇଁ ଏ ସମସ୍ତେ ସ୍ୱପ୍ନ ଦେଖନ୍ତି କିନ୍ତୁ ଆମର ଏଠି ଚାକିରି ସୀମିତ ଥିବାରୁ ସମସ୍ତେ ଚାକିରିର ସ୍ୱପ୍ନ ଦେଖିଲେ ମଧ୍ୟ ତାହା ପୂୁରଣ ହୋଇପାରେ ନାହିଁ ସେଥିପାଇଁ ନିଜେ ଆମେ ଆତ୍ମନିର୍ଭରଶୀଳ ହେବା ନିହାତି ଦରକାର କାରଣ ଆମେ ଆତ୍ମନିର୍ଭରଶୀଳ ହେଲେ ଆମେ କାହାକୁ ହାତ ପତାଇବା ନାହିଁ ଆମେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ପାରିବା ସେମିତି ମୁଁ ମଧ୍ୟ ଚାକିରି କରିନଥିବାରୁ ମୁ ଭବିଷ୍ୟତରେ ଜଣେ ସଫଳ ଚାଷୀ ହେବାକୁ ଆଶା ରଖିଛି ସେଥିପାଇଁ ଆଗକାଳରେ ଯେଉଁମାନେ ଚାଷ କାର୍ଯ୍ୟ କରୁଥିଲେ ତାଙ୍କଠାରୁ ବହୁତ ଗୁଡ଼ିଏ ପରାମର୍ଶ ନେଉଛି ଏବଂ ତା ସାହାଯ୍ୟରେ ଚାଷ କିଭଳି ଆହୁରି ଉନ୍ନତମାନର କରିପାରିବି ସେ ଦିଗରେ ସବୁବେଳେ ଚେଷ୍ଟା କରୁଛି ପୁଣି ଆଜିକାଲି ଡିଜିଟାଲ ପ୍ଲାଟଫର୍ମ ବା ଆପ୍ ସାହାଯ୍ୟରେ କେମିତି ଚାଷ ଆହୁରି ଭଲ ଭାବରେ କରିହେବ କେମିତି ଅଧିକ ରୋଜଗାରକ୍ଷମ କରାହେବ ସେ ଦିଗରେ ସବୁବେଳେ ମୁଁ ସେଠାରୁ କିଛି କିଛି ଟିପ୍ସ ନେଉଛି ଯେମିତି ଫସଲ କେମିତି ଭଲ ହେବ କେମିତି ରୋଗ ପୋକରୁ ରକ୍ଷା ତାହାକୁ କରାଯିବ କିଭଳି ଭାବରେ ଅଧିକ ଅମଳ ହେବ ସେଗୁଡ଼ିକ ମୁଁ ସବୁବେଳେ ସେ ଡିଜିଟାଲ ପ୍ଲାଟଫର୍ମରେ ଦେଖିଥାଏ ଇଣ୍ଟରନେଟ୍ ସାହାଯ୍ୟରେ ଏବଂ ଆମ କାଳେ ଯେଉଁ ବୁଢ଼ାମାନେ ଅଛଛନ୍ତି ତାଙ୍କର ଉପଦେଶକୁ ମଧ୍ୟ ମାନିଥାଏ ତାପରେ ସେ ଦିଗରେ କେମିତି ସେଟା ଭଲ ନିଜେ ମଧ୍ୟ ଖୁବ ପରିଶ୍ରମ କରିଥାଏ ଯେମିତି ଏହା କରିବା ଦ୍ୱାରା ଯେମିତି ଭଲ ଫସଲ ହେବ ଯେମତି ଯେମିତି ସେଠି ମୁଁ ଯେଣେ ସଫଳ ଚାଷୀ ହୋଇପାରିବି ସେଥିପାଇଁ ଖୁବ୍ ପରିଶ୍ରମ ଏବଂ ଅନ୍ୟମାନେ ଯେମିତି ଚାଷ କଲାପରେ ଯେମିତି ଅଧିକ ଅମଳ କରିପାରନ୍ତି ତାହାକୁ ଦେଖି ମୁଁ ସେଥିରୁ ମଧ୍ୟ ପ୍ରେରଣା ପାଇପାରୁଛିି ଯେ ମୁଁ ମଧ୍ୟ ତାଙ୍କଠାରୁ ଆଉ ଅଧିକ ଉନ୍ନତ ହିସାବରେ ଚାଷ କରିପାରିବି ଏବଂ ନିଜେ ନିଜ ଗୋଡ଼ରେ ଠିଆ ହେଇ ଲାଭବାନ ହୋଇପାରିବି